ଶିକ୍ଷାର ପଦ୍ଧତି ଦିନୁ ଦିନ୍ କେ ବଦଳିଯାଉଛି ଆଗ କାଳେ ଗୁରୁକୁଳ ଶିକ୍ଷା ହଉଥିଲା ତାର୍ ପରେ ସ୍କୁଲ କଲେଜ ମାନେ ହେଲା ସ୍କୁଲ କଲେଜ ହେବାର ସାଙ୍ଗେ ସାଙ୍ଗେ ଏହାଦେ ଦୁରିଆ ନ ଥାଇ କରି ମୋବାଇଲ୍ ମାଧ୍ୟମରେ ଲାପଟପ୍ ମାଧ୍ୟମରେ ଯେନ୍ ଶିକ୍ଷା ଦିଆଯାଉଚେ ସେଇଟା କେ ଅନଲାଇନ୍ ଶିକ୍ଷା କି କୋଚିଂ ସେଣ୍ଟର ବୋଲି କହୁଛନ୍ ତ ସେଇଟା କାଣ୍ ହଉଛେ ପିଲାର ଉପ୍ରେ ବହୁତ ପ୍ରଭାବ ପଡ଼ୁଛେ ପ୍ରଥମ ପ୍ରଭାବ ହେଲା ଯେ ପିଲା ତାର ଦ୍ୱାରା ତାର୍ ସମୟ ବଞ୍ଚି ପାରୁଛେ ଦୂର୍କେ ଯିବାର୍ କେ ନ ପଡ଼୍ବା ଘର ଥାଇ କରି ସେ ବହୁତ ବିଷୟ ଜାଣିପାରୁଛି ଦୁତିଅ ନମ୍ୱର କଥା ହେଲା ଯେ ତାର୍ ମନର ସନ୍ଦେହ ଗୁଡ଼ାକ ବି ଦୂର୍ କରିପାରୁଛେ ତୃତୀୟ ଉପକାର ହେଲା ଯେ ଅନଲାଇନ୍ ଶିକ୍ଷା ଦ୍ୱାରା ବା କୋଚିଂ ଦ୍ୱାରା ସେହି ପିଲାର ଏକାଗ୍ରତା ବା କନସେନ୍ଟ୍ରେସନ୍ ରହୁଛେ ଚତୁର୍ଥ କଥା ହେଲା ସେ ପିଲା ତାର ବହୁତ୍ ସୁଧାର କରୁପାରୁଛେ ଆଉ ଆଜିକାଲିର ପିଲାମାନେ ବହୁତ୍ଟେ ମାର୍କ ଆଣିପାରୁଛନ